ଆମ ଓଡ଼ିଶାରେ ବହୁତ ପ୍ରକାରର ଶିଳ୍ପ ଦେଖାଯାଏ ଯେମିତିକି ପ୍ରମୁଖ ଶିଳ୍ପ କାଠ ଶିଳ୍ପ ଶିଳ୍ପ ସବୁ ପ୍ରକାରର ଶିଳ୍ପ ଦେଖାଯାଏ ଯେମିତିକି କାଠ ଶିଳ୍ପ କାଠର ଖଟ କାଠ ଦେଇକିନା ଘର ସଜାଇବାକୁ କାଠର ବୋଳେ କାଠର ଖଟ କାଠର ଚେୟାର୍ କାଠର ଆଲନା ସବୁ ତିଆରି ହୁଏ କାଠ ଦେଇକିନା କାଠ ଦେଇକିନା ଆମ ଘର ପୁରା ସଜାଡ଼ି ହୁଏ ତା'ପରେ ଯେମିତିକି ଗୋଟେ ଆମ ଓଡ଼ିଶାର ଗୋଟେ ବହୁତ ବଡ଼ ଯଦି ଉତ୍ସବ କେଉଁଠି ହୁଏ ସେଠି ସବୁ ପ୍ରକାରର ଶିଳ୍ପ ମାନଙ୍କୁ ଦେଖାଯାଏ ଯେମିତିକି ଜଣେ ହଳଦୀ ଲଙ୍କା ରସୁଣ ସବୁ ନେଇକି ଆସେ ଆଉ ଜଣେ କାଠ ସମାନ ଆଉ ଜଣେ ଗ୍ରାଇଣ୍ଡିଙ୍ଗ ତା'ପରେ ବିଭିନ୍ନ ପ୍ରକାରର ସାମଗ୍ରୀ ନେଇକିନା ସମସ୍ତ ପ୍ରକାରର ଶିଳ୍ପ ସେ ମେଳାରେ ଦେଖାଯାଏ ଆମ ମାନେ ଆମ ଓଡ଼ିଶାରେ ସବୁଠୁ ବଡ଼ ମେଳା ଯେଉଁଠି ହୁଏ ସେଠି ସବୁ ପ୍ରକାରର ଶିଳ୍ପୀ ମାନଙ୍କୁ ଦେଖାଯାଏ ସବୁ ବିଭିନ୍ନ ପ୍ରକାରର ଶିଳ୍ପୀ ମାନଙ୍କୁ ଦେଖାଯାଏ